ମୁଁ ଏହି ଦଶ ଦିନ ଭିତରେ ମନମୁଣ୍ଡା ମେହେର ବଜାରରୁ ଶାଢ଼ୀ ଗୋଟିଏ କିଣିଛି ତା'ର ଦାମ୍ ଦୁଇ ହଜାର ପାଞ୍ଚଶହ ଟଙ୍କା ଦେଇକି କିଣିଛି ଶାଢ଼ୀର ରଙ୍ଗ ହଳଦିଆ ଦେଖିବାକୁ ଶାଢ଼ୀଟା ବହୁତ ସୁନ୍ଦର ହେଲେ ପିନ୍ଧିଲେ ଶାଢ଼ୀର କଲର ସବୁ ଛାଡ଼ି ଯାଉଛି ଆଉ ସୂତା ସବୁ ଉଲି ହେଇଯାଉଛି ଶାଢ଼ୀଟା କିଣିଲି ସିନା ମୋର ମନ ବହୁତ ଦୁଃଖ ଥରେ ପିନ୍ଧି ଆଉ ଦୁଇ ଥର ପିନ୍ଧିହେଲାନି ଭଲଲାଗୁନାହିଁ ଶାଢ଼ୀଟା ପିନ୍ଧିଲାଠୁ ମୋ' ମନ ବହୁତ ଦୁଃଖ ହେଉଛି